ଆପଣ ଭାବୁଛନ୍ତି କି ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ହଁ ମୁଁ ଭାବୁଛି ଯେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ କାରଣ ଓଡ଼ିଆ ଭାଷା ଦ୍ୱାରା ଓଡ଼ିଆ ମାନେ ମାନେ ପିଲାମାନେ ଭଲ ଅଭ୍ୟାସ ଆଉ ଶିକ୍ଷା ବି ମଧ୍ୟ ପାଇପାରିବେ ଓଡ଼ିଆ ଭାଷା ହେଉଛି ଏକ ଭଲ ଭାଷା

ସେମାନେ ଭୁଲ କଥା ଭାବୁଛନ୍ତି ଓଡ଼ିଆ ଭାଷା ଏକ ଭଲ ଭାଷା ଯାହାଦ୍ୱାରା କି ଆମର ଜାତିର ମାନ ଗର୍ବ ସବୁ ବଢ଼ୁଛି ଓଡ଼ିଆ ଭାଷା ଦ୍ୱାରା କେତେକ ପିଲା ବି ମଧ୍ୟ ମାନେ ଚାକିରୀ ମଧ୍ୟ ଛୋଟ ମୋଟ ଚାକିରୀ କେତେ ଚାକିରୀ ମଧ୍ୟ ପାଇପାରୁଛନ୍ତି ଯାହାବି ହେଲେ ଦୋକାନ ମୋକାନ କରିକି ତ ବସି ପାରୁଛନ୍ତି ଓଡ଼ିଆ ଭାଷା ଦ୍ୱାରା ଆମ ଓଡ଼ିଶା ବି ମଧ୍ୟ ଆଗକୁ ଯାଇପାରୁଛି ଓଡ଼ିଶାର ମାନ ଗୌରବ ସବୁ ମଧ୍ୟ ରହିପାରୁଛି